ମୁଁ ଆଜି ଏହି ପବିତ୍ର ଦିନରେ ନେତାଜୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ଆଜି ହେଉଛି ଜାନୁଆରୀ ତେଇଶି ତାରିଖ ଏହି ଦିନ ଅଠରଶହ ସତାନବେ ମସିହାରେ ନେତାଜୀ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ବାପାଙ୍କ ନାମ ଜାନକୀ ବୋଷ ଥିଲା